ମତେ ବୁଲାବୁଲି କର୍ବାର ଲାଗି ବେସିକାଲି ପାହାଡ଼କେ ମତେ ଭଲ ଲାଗ୍ସି କାରଣ ପାହାଡ଼ ଚଢ଼୍ବାର ଯେନ୍ ଅନୁଭୂତିଟା ତାହା ମତେ ବହୁତ ଆନନ୍ଦିତ କର୍ସି ଏବଂ ପାହାଡ଼କେ ଚଢ଼ଲା ବେଲେ ଯେନ୍ ମଜା ଲାଗ୍ସି ଯେନ୍ ଶାନ୍ତି ଲାଗ୍ସି ଆଉ ପାହାଡ଼ ଉପର୍କେ ଚଢ଼ି ସାରଲା ପରେ ପୃଥିବୀକେ ଦେଖିଲେ ଯେନ୍ତା ଗୁଟେ ଦୃଶ୍ୟଟେ ଦେଖାଯାଇସି ତାହା ବହୁତ ସୁନ୍ଦର ଦେଖାଯିସି ସେ ସୁନ୍ଦର୍କେ ଉପଭୋଗ କର୍ବାର ଲାଗି ମୁଇଁ ପ୍ରାୟ ବର୍ଷ ପାହାଡ଼ ଚଢ଼ବାର୍ ଗୁଟେ ଅନୁଭୂତି ନେଇକି ଆଏସି